ଆମେ ହେଲୁ ମୟୂରଭଞ୍ଜବାସୀ ଆମ ମୟୂରଭଞ୍ଜ ଜିଲ୍ଲାରେ ଅନେକ ଧର୍ମସ୍ଥଳୀ ରହିଛି ଏବଂ ପର୍ଯ୍ୟଟନସ୍ଥଳୀ ପର୍ଯ୍ୟଟନସ୍ଥଳୀ ମଧ୍ୟ ରହିଛି କିନ୍ତୁ ଆମର ଧର୍ମସ୍ଥଳୀ ମଧ୍ୟରେ ଆମର ବାରିପଦାର ଜଗନ୍ନାଥ ମନ୍ଦିର ଅନ୍ୟତମ ଏହା ପୁରୀ ପରେ ଏହା ହେଉଛି ଆମ ରାଜ୍ୟର ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି କୁହାଯାଏ ଏଠାରେ ଜଗନ୍ନାଥ ବଳଭଦ୍ର ଏବଂ ସୁଭଦ୍ରା ତିନି ଜଣଙ୍କର ମୂର୍ତ୍ତି ରହିଛି ରଥଯାତ୍ରା ସମୟରେ ଏହା ଆମର ତିନି ଦିନ ଧରି ରଥ ଟଣାହୁଏ ଏବଂ ଏଠାର ଗୋଟିଏ ବିଶେଷ ଆକର୍ଷଣ ହେଉଛି କେବଳ ସୁଭଦ୍ରାଙ୍କର ରଥକୁ କେବଳ ମହିଳାମାନେ ହିଁ ଟାଣିଥାନ୍ତି ଆଉ ରଥଟଣାବେଳେ ଆମର ଏଠାରେ ପୁରୀ ପରେ ଦ୍ୱିତୀୟ ଜନଗହଳି ଦେଖିବାକୁ ମିଳିଥାଏ ଆଉ ଜଗନ୍ନାଥ ରଥର ରଥ ଦେଖିବା ପାଇଁ ଆମର ପାଖାପାଖି ବହୁତ ସ୍ଥାନରୁ ଲୋକ ଆସିଥାନ୍ତି ତେଣୁ ଜଗନ୍ନାଥଙ୍କର ଦର୍ଶନ କରିବା ପାଇଁ ଆମକୁ ମଧ୍ୟ ବହୁତ ଆନନ୍ଦ ଲାଗେ ଆଉ ଜଗନ୍ନାଥ ମନ୍ଦିର ପୂଜା କରିବା ଦ୍ୱାରା ଆମର ବହୁତ ଲାଭ ହୁଏ ଆଉ ଜଗନ୍ନାଥଙ୍କ କୃପାରୁ ଆମର କୌଣସି ରୋଗ ବ୍ୟାଧି ଏ ପର୍ଯ୍ୟନ୍ତ ହୋଇନାହିଁ ଆଉ ତେଣୁ ଆମେ ଏହାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବରେ ଗଣନା କରୁ ଆଉ ଜଗନ୍ନାଥ ଜଗନ୍ନାଥ ଠାକୁରଙ୍କୁ ଆମ ପରିବାର ମଧ୍ୟ ବହୁତ ତାଙ୍କ ଉପରେ ବିଶ୍ୱାସ ଓ ଭରସା ରଖିଥାନ୍ତି ତେଣୁ ଆମେ ମାସରେ ମିନିମମ୍ ଦୁଇରୁ ତିନି ଥର ଯାଇକି ଠାକୁରଙ୍କର ପୂଜା କରି ତାଙ୍କର ଆଶୀର୍ବାଦ ନେଇ ଆସୁ ତେଣୁ ସମସ୍ତଙ୍କ ଦେବତା ମଧ୍ୟରେ ଆମକୁ ଜଗନ୍ନାଥ ଠାକୁରଙ୍କୁ ବହୁତ ଭଲ ଲାଗେ ଏବଂ ତାଙ୍କ କୃପାରୁ ଆମେ ବହୁତ ସୁଖ ଏବଂ ସ୍ୱଚ୍ଛନ୍ଦରେ ରହିଆସୁଛୁ